ସତେଇଶି ଜୁନ ଦୁଇହଜାର ଏକ ଆଠ ଫେବୃଆରୀ ଦୁଇହଜାର ଦୁଇ ଦଶ ଅକ୍ଟୋବର ଦୁଇ ହଜାର ପାଞ୍ଚ ଏଗାର ନଭେମ୍ବର ଦୁଇହଜାର ସାତ ତିନି ଅଗଷ୍ଟ ଦୁଇହଜାର ନଅ